ଦୁଇ ହଜାର ଛଅ ଶହ କୋଡ଼ିଏ ଚାରି ହଜାର ପାଞ୍ଚଶହ ପଚାଶ ଛଅ ହଜାର ଛଅଶ ହ ସତୁରି ଏକ ହଜାର ଦୁଇ ଶହ ଚାଳିଶି ସାତ ହଜାର ଆଠଶହ ନବେ